ଆମ ଶରୀରରେ ଶକ୍ତି ପ୍ରଦାନ କରିବା ପାଇଁ ଆମେ ବହୁତ ସାରା ଯୋଗ ଆସନ କରିଥାଉ ସେଗୁଡ଼ିକ ହେଉଛି ବକ୍ରାସନ ପଦ୍ମାସନ ଧନୁରାସନ ଭୁଜଗାସନ ହାଲାଆସନ ଉତ୍ସାସନ ମତ୍ସାସନ ଉତ୍ତାପଆସନ ଗୋମୁଖାସନ ବଜ୍ପଦ୍ମାସନ ମୟୂରାସନ ତ୍ରିକୋଣାସନ ଧନୁରାସନ ଓ ଶବାସନ ହୋଇଥାଏ ଏହି ଆସନ କରିବା ଦ୍ୱାରା ଆମର ଶକ୍ତି ଆଉ ବୁଦ୍ଧି ସ୍ ଆଉ ମନର ମଧ୍ୟ ମନୋବଳ ବହୁତ ବଢ଼ିଥାଏ ଯାହା ଫଳରେ ଆମକୁ ଆଉ ଏତେ ବି ଆସୁସ୍ଥତା ଲାଗିନଥାଏ